ମୁଁ କେବେ ଉଚ୍ଚୟ ଭୟ କରେ ନାହିଁ ହେଲେ ଉଚ୍ଚୟ ଚଢ଼ିପାରେ ଆଉ ସେ ଭୟକେ ବି ଦୂର କରିପାରେ ନାଇଁ କେବେ ଭୟ ନ କରେ ଆଉ ସେ ଉଚ୍ଚ ଜାଗାରେ ଚଢ଼ିକିରି ଲମ୍ କରିପାର୍ସିଁ ହେଲା ଉଚ୍ଚ ଯାହାକି ଆମେ ଭୟ କରବାର କିଛି ଆବଶ୍ୟକତା ନାଇଁନ ଯେନ୍ତାକି ଆମର ଗୋଟେ ଡର ଏବଂ ଭୟକେ ଛାଡ଼ିକିରି ବସ